ସଉକ ଭାବରେ ଫଟୋ ଉଠାଇବା ପାଇଁ ମୋର ପ୍ରେରଣା ହେଉଛି ମୋ' ଝିଅ ଯିଏକି ସିଏ କେମିତି ଠିଆ ହେଲେ ଫଟୋ ଉଠିବ କେମିତି ଷ୍ଟାଇଲ କେମିତି ଷ୍ଟାଇଲରେ ରହିଲେ ଫଟୋ କ୍ଲିୟର ଆସିବ କେଉଁ କେଉଁ କ୍ୟାମେରା ବ୍ୟବହାର କଲେ ଠିକ୍ ଫଟୋ ଆସିବ ଦେଖିବାକୁ ଭଲ ଲାଗିବ କେଉଁ ଜାଗା ରହିଲେ କେଉଁ ସିନେରୀରେ କେଉଁ ଫଟୋ ଭଲ ଆସିବ ଏହି ସବୁ ବିଷୟରେ ମୁଁ ଜାଣିଲା ଦିନୁ ମୁଁ ଫଟୋ ଉଠାଉଛି